ହଁ ଆମର ଖାଦ୍ୟ ଖାଇବା ବେଳେ ଯେମତି ଛିଙ୍କ ଆସିଲା ସେଇଟା ଗୋଟେ ଆମର ରହିଛି ଯେ ମାନେ ଛିଙ୍କ ହେବା ସମୟରେ ଆଉ ଖାଦ୍ୟଟାକୁ ଖାଇବନି ସେଇଟା କହନ୍ତି ଯେ ଅଶୁଭ ହେବ ତାପରେ ବିଲେଇ ଛିଙ୍କିବ ସେ ସମୟରେ ଯେମିତି ଛିଙ୍କ ହୁଏ ଅଶୁଭ ହୁଏ ସେ ଏହା ବୋଲି କୁହନ୍ତି ସମସ୍ତେ